ଆମର ମାଲକାନରେ ଥିବା ଆଗର ସ୍ମାର୍ଟ ଫୋନ ନୋକିଆ ଫୋନ ଥିଲା ବହୁତ ଖୁସି କିନ୍ତୁ ଏବେ ବର୍ତ୍ତମାନ ଆମର ଆସିଛି ସ୍ମାର୍ଟ ଫୋନ ସେଥିମଧ୍ୟରୁ ବହୁତ ଖୁସି ଏବେ ଆମେ ଏକ୍ସଟ୍ରା କିମ୍ବା ଫେସ୍ ବୁକ୍ ଦେଖୁଛୁ ବହୁତ ଖୁସି ଲାଗୁଛେ ଏବଂ ବହୁତ ଭଲ ଲାଗୁଛେ ଭିଡ଼ିଓ ଭାଇରାଲ୍ ଟିକ୍ଟକ୍ ବହୁତ କିଛି ଦେଖିପାରୁଛୁ ଆମ ସ୍ମାର୍ଟ ବୋର୍ଡ଼ ଦ୍ୱାରା ସବୁ କିଛି ଆମେ ଜାଣିପାରୁଛୁ କିନ୍ତୁ ବହୁତ ଖୁସି କଥା ଆମର ବହୁତ ଭଲ ସ୍ମାର୍ଟ ଫୋନ ହେବା ଦ୍ୱାରା ବହୁତ ଭଲ